ମୁଁ ମୋ ନିଜ ନିଜ କଳାକୁ ଉପସ୍ଥାପନା ବା ପ୍ରତିଯୋଗିତାରେ ଭାଗ ନେଇଛି ଦୌଡ଼ରେ ହଉ କିମ୍ବା ସଙ୍ଗରେ ହଉ କିମ୍ବା ଯେଉଁଟାକି ଯାହା ବି ମୋ ଭିତରେ ଅଛି ସେଇ କଳାକୁ ନେଇକିନା ଏମିତି ପ୍ରତିଯୋଗିତା ଯେଉଁଠି ବି ହେଉଛି ସେଠି ମୁଁ ଉପସ୍ଥାପନା କରିଛି ଯେଉଁଟାକି ମୁଁ ପ୍ରତିଯୋଗିତାରେ ଉପସ୍ଥାପନା ବା ପ୍ରତିଯୋଗିତା ଟାଇମ୍ରେ ବହୁତ ନର୍ଭସ୍ ମଧ୍ୟ ଲାଗିଥାଏ ଯାହାକି କମ୍ପିଟିସନ୍ ସେଇଟା ସମୟ ମୁଁ ହାରିବି ନା ଜିତିବି ସେଇଟା ମନ ଭିତରେ ରହିଥାଏ କିନ୍ତୁ ସେଇଟାକୁ ପଛଘୁଞ୍ଚା ଦେଇକି ମୁଁ ପ୍ରତିଯୋଗିତା ଆଗେଇ ନେବାପାଇଁ ମଧ୍ୟ ଚେଷ୍ଟା କରିଛି ଏବଂ ମୋତେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମୋତେ ବହୁତ ପସନ୍ଦ ଏବଂ ବହୁତ ଭଲ ମଧ୍ୟ ଲାଗିଥାଏ